ମୁଁ ମୁଁ ସାଙ୍ଗ ପାଇଁ ଗୋଟେ ଗଦ୍ୟ ଲେଖିଥିଲି ସେଇଟା ସେ ବହୁତ ପସନ୍ଦ କରିଥିଲା ଏବଂ ମୁଁ ସେତେବେଳେ ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲି ଏବଂ ସେତେବେଳେ ମୁଁ ବହୁତ ଗଦ୍ୟ କବିତାର ରଚନାର ବହି ମୁଁ ପଢ଼ିଥିଲି ପଢ଼ିଲା ବେଲେ ମୁଁ ସେତେବେଳେ ବହୁତ ଜିନିଷ ଜାଣିଥିଲି ଜାଣିଲା ପରେ ମୁଁ ସେଇଟା ମୋ ସାଙ୍ଗକୁ ନୂଆ ବର୍ଷ ଉପଲକ୍ଷେ ଦେଇଥିଲି ଗୋଟେ ଗଦ୍ୟ ଲେଖି ସେ ବହୁତ ଖୁସି ହେଇଥିଲା ସେ ଗଦ୍ୟକୁ ସେ ଏବେ ମଧ୍ୟ ସାଇତି ରଖିଛି ସେ ମୋର ଦେଖିଲେ ସେ କହୁଛି ସେ ବହୁତ ଭଲ ଲାଗିଲା ବୋଲି ସେ ମୋତେ କହିଥିଲା